ପଶୁପାଳନରେ ସାଧାରଣତଃ ଛେଳି କିମ୍ବା ଗାଈ ମେଣ୍ଢା କୁକୁଡ଼ା ଇତ୍ୟାଦି କରିଲେ ମଧ୍ୟ ଭଲ କାହିଁକିନା ସବୁ ପକ୍ଷୀ ତ ଆମେ ଅଲରେଡ଼ି କରିସାରିଛୁ ସେସବୁ କରିବା ଦ୍ୱାରା ଆମର ବହୁତ ଲାଭ ମଧ୍ୟ ହେଇଥାଏ ଏବଂ କ୍ଷତି ତ କେବେ ହେଇନି କିନ୍ତୁ ତାଙ୍କମାନଙ୍କୁ ଅଲଗା ଅଲଗା ରଖାଯାଉଛି ଯେଉଁଦ୍ୱାରା ସେମାନେ ଏକାଠି ରହୁନାହାନ୍ତି ଯେମିତିକି ଗାଈକୁ ଅଲଗା ମେଣ୍ଡାକୁ ଅଲଗା ଛେଳିକୁ କୁକୁଡ଼ାକୁ ଏ ସମସ୍ତ ପ୍ରାଣୀଙ୍କୁ ଅଲଗା ଅଲଗା ରଖିଥାଉଛୁ ଯେଉଁ ଦ୍ୱାରା ସେମାନେ ସୁରକ୍ଷିତ ଭାବରେ ରହିପାରୁଛନ୍ତି ଏବଂ ସେମାନଙ୍କୁ ଦାନା ଦେବା ସହିତ ଗାଈକୁ ଘାସ ଦିଆଯାଉଛି ଏବଂ ଛେଳି ମେଣ୍ଢାକୁ ମଧ୍ୟ ଘାସ ଦିଆଯାଉଛି ଏବଂ ଗାଈ ମେଣ୍ଟା ଛେଳି କୁକୁଡ଼ାକୁ ଭଲ ଭାବରେ ଯଦି ଯତ୍ନର ଭାବରେ ସହିତ ରଖିଥିଲେ କିଛି ବି ପ୍ରୋବ୍ଲେମ୍ ହବ ନାହିଁ କାହିଁକିନା ଭଲ ଖରାପ ହେଇ ନଥାଏ ଏବଂ ଅଲଗା ଅଲଗା ଏମାନଙ୍କୁ ଅଲଗା ଅଲଗା ସ୍ଥାନରେ ରଖାଯାଇଥାଏ ଏମାନଙ୍କର ଲୋନ୍ ନେଇକିନା ବି ଏଇ ଘରୁ ଯାକୁ କରାଯାଇପାରେ ବହୁତ ଆମର ବେନିଫିଟ୍ ରହିଛି ଯେଉଁଦ୍ୱାରା ଆମେ ଆଗକୁ ଯାଇପାରୁ ଏବଂ ଆଗକୁ କରିବାରେ ସମ୍ଭାବନା ଥାଏ ଯଦ୍ୱାରା ଆମେ ଖ କରିଥାଉ ଏବଂ ପଶୁପାଳନ ଗାଈ ମେଣ୍ଢା ଛେଳି କୁକୁଡ଼ା ଇତ୍ୟାଦି କେବଳ ଗୋଟିଏ ପ୍ରକାର ପଶୁ ରହିବା ଫଳ ନା ସେମିତି ପ୍ରାୟତଃ ରହିଲେ ଭଲ ବୋଲି ଆମେ ଆଗକୁ ବଢ଼ିଥାଉ ଏବଂ ଏଇଟା କରିବା ଦରକାର ନିହାତି ଦରକାର ପଶୁ ଯେକୌଣସି ପଶୁ ପ୍ରାଣୀକୁ ପାଳିବା ଦ୍ୱାରା ଆମର ଲାଭ ହେଇଥାଏ ଏବଂ ଲାଭ ହଉ ମଧ୍ୟ ଥିବ